ଉଠେଇବା ପଢ଼ିସାରି ପୁଣି ତାକୁ ନେଇ ଆମ ବିଦ୍ୟାଳୟରେ ପାଠାଗାରରେ ଡିପୋଜିଟ୍ କରୁ

ତା' ବ୍ୟତୀତ ବିଭିନ୍ନପ୍ରକାରର ଛୋଟଛୋଟ କାହାଣୀ ମଧ୍ୟ ଶୁଣିବାକୁ ପାଇଥିଲୁ ପଢ଼ିଥିଲୁ ଏଇ ପାଠାଗାରର ବିଭିନ୍ନପ୍ରକାରର ବହି ପଢ଼ି ଆମେ ନିଜକୁ ବହୁତ ଖୁସି ଅନୁଭବ କରୁଥୁଲୁ ବିଦ୍ୟାଳୟରେ ଥିବା ପାଠାଗାରରେ ଆମେ ଯାଇ ସେଠି ନିଜର ଦସ୍ତଖତ ଦେଇ ବହି ଉଠାଉଥୁଲୁ ବ ଯେଉଁ ବହିକି ଆମେ କିଣିବା ସମ୍ଭବ ନଥିଲା ଯାହାକି ଆମେ ବି ପାଠାଗାରରେ ପାଇପାରୁଥୁଲୁ ତାକୁ ପଢ଼ୁଥୁଲୁ ଏହାକୁ ଜାଣି ଆମେ ସମସ୍ତଙ୍କର ଲାଇଫ ହିଷ୍ଟ୍ରୀ ଜାଣିପାରୁଥିଲୁ